ହ୍ୟାଲୋ ହଁ କହ ଭାଇ ଗିରିଶ୍ ଭାଇ କହ ହଁ ବୋ ଆମ ଗାଁ ଗହଳି ତ ତିନ୍ ଶହ ଟଙ୍କା ଦଉଛନ୍ ବୋ ଭୁବନେଶ୍ୱରରେ କେତେ ଟଙ୍କା କାଣା ଦଉଛନ୍ ଜାନିଛୁ ଏ ଯିବା ତାକୁ ଏଇନେ ତ କାମ ଧାମ ମାଗିବାର୍ ନାଇଁ ଅଛି କାଣା କିଏ ଅଛନ୍ କେଁ ପଚ୍ରାପଚ୍ରି କଲୁକେଁ ହଁ ଭଲ୍ ହେଲା ବୋ ଠିକ୍ ଠାକ୍ କର୍ ଯିମା ନାହେଲେ ହଁ ଆଜି ନୁହେଁ କି ପଇସା କି କୁଟୁମ୍ ପୁଷି ନାଇଁ ପାରୁ କାଁଯେ ବୋ ହଁ ଟଙ୍କା ତିନି ଶହରେ କାଣା କୁଟୁମ୍ ପୁଷ୍ବୁ ଇନେ ରହି କିରି ହେଲେ ହଁ କେବେ ଯିମା କହ ହଁ ହଁ ହଉ ବା କାହା ଯାଇଥା ଧରିକି ଦୁଇଟା ତିନିଟା ପିଲା ହେଲେବି ହଁ ହଁ ବୋଲେ କାମ ଧାମ ବଢ଼ିଆ ହଉଛେ ବଲ୍ ତିରିଶ୍ ତାରିଖ୍ ତା'ପରେ ନାହେଲେ ଯିମା ହଏ ବୋ ଇ ଯେନ୍ କାମ କଲେ ଯେନ୍ ଡେଲି ପେମେଣ୍ଟ୍ କି ନାଇଁ ଆଠ୍ ଦିନିଆ ପେମେଣ୍ଟ୍ ଦଉଛେ ଆଠ୍ ଦିନିଆ ହଁ ହଁ ଭଲ୍ ହେଲା ଭଲ୍ ହେତା ବୋ ହଁ ହଁ ହଏ ବୋ ରହିବାର୍ ଲାଗି ଘର ଦ୍ୱାର କେନ୍ତା କାଣା ବୋ ସବୁଯାକ ଫ୍ରି ବଲ୍ ହଁ ହଁ ହଉ ହଁ ଆମେ ଗଲେ ରନ୍ଧା ବଢ଼ା କରି ପଇସା କମାମା ବଲ୍ କେତେ ସାଢ଼େ ତିନିଟା ହେଲେ ଭଲ୍ ଅଛେ ବୋ ଜିମା ହଏ ହଉ ଠିକ୍ ଅଛେ କାଲ୍କେ ସକଳୁ ନହେଲେ ଦେଖାହେମା ନହେଲେ ସକାଳୁ କାଣା କହତ ବସ୍ରେ ଯିମା ବୋ ଟ୍ରେନ୍ରେ ନାଇଁ ଯାଉଁ ଦୁର୍ଘଟଣା ଚାଳିଛେ ଦେଖୁଛୁ କି ନାଇଁ ହଁ ନାଇଁହେଲେ ଟ୍ରେନ୍ରେ ଯିମା ନାଇଁହେଲେ କାଣା ଅଛେ ଏଥିରେ ହଁ ନାଇଁ ବୋ ଛୁଆ ପିଲା ଘରେ ରହିବେ ଛୁଆ ପିଲା ଆଉ ଧରି ଯିମା କେଁ ଯେ ବୋ ବାହାର୍କେ ଯିମା ଆଉ ଛୁଆ ପିଲା ଧରିକି ଯିମା

ହଁ ବୋଲେ ତ ମାସ୍କୁ ଥରେ ଆଏମା ହଉ ଠିକ୍ ଅଛେ

ହଁ ଇଟା ଫାଇନାଲ୍ ତ ହଁ ହଉ ହଁ ହଁ